ଆମ ଅଞ୍ଚଲରେ ଆମ ଗ୍ରାଉଣ୍ଡ ଭାରି ଛୋଟ ଗୋଟେ ଗ୍ରାଉଣ୍ଡ ସେଇଠି ଫୁଟବଲ୍ ଭଲିବଲ୍ କ୍ରିକେଟ୍ ଏହିସବୁ ଖେଳ ହେଉଛି ଏବଂ ପଡ଼ିଆ ଭାରି ପରିଷ୍କାର ଅଛି ଯାହାଫଳରେ କି ସମସ୍ତେ ବିନା ଭୟରେ ଖେଳି ପାରୁଛନ୍ତି ଓଡ଼ିଆ ପାଖରେ ଗୋଟେ ସ୍କୁଲ ମିଶା ଅଛି ସେଇଠି ସବୁ ଫାଷ୍ଟେଡ଼୍ ବକ୍ସ ପାଣି ଫଣି ସବୁ ଥୁଆ ହେଇଥାଉଛି ଯାହାଫଳରେ କି ଖେଳାଳିମାନେ ଖେଳିକିନା ଯଦି କଷ୍ଟରେ ସେଠି ଯାଇକିନା ଟିକେ ବସିପାରନ୍ତି ପାଣି ପିଇପାରନ୍ତି ଏବଂ ଖାଦ୍ୟ ମିଶା ବେଳେବେଳେ ରଖାହେଇଥାଏ ଖାଇବା ପାଇଁ ସେଇଠି ସବୁ ସୁବିଧା ମିଶା କରାହେଇଥାଏ ଯାହାଫଳରେ କି ଖେଳାଳିମାନଙ୍କୁ କିଛି ଅସୁବିଧା ନ ହଉ ତା'ର ଭାରି ଦାୟିତ୍ୱରେ ଜଣେ ଜଣେ ଥାଆନ୍ତି ଯେଉଁମାନଙ୍କ ସବୁ ଯୋଗାଇ ଦିଅନ୍ତି ସେଇଠି ଯାହାଫଳରେ ସମସ୍ତେ ଭାରି ଭଲରେ ଖେଳିପାରନ୍ତି ଆହାର କିଛି ଅସୁବିଧା ନ ହଉ ତାହା ପ୍ରତି ମିିଶା ଭାରି ଧ୍ୟାନ ଦିଆଯାଇଥାଏ